ହଁ ଦାଦା ଆମ ଲକ୍ଷ୍ମୀପୂଜା ଅଛି ଫୁଲ କିଛି ଦେଖାଅ ପଦ୍ମଫୁଲ ହଁ ପଦ୍ମଫୁଲ ନେଇଁନାକେ ହଁ ତ ଦେଖା ତ ଦେଖାଅ ତ ଟିକେ ହୁଁ ହୁଁ ଦେଖାଅ ସବୁ ଫୁଲ ଦେଖାଅ ପଦ୍ମଫୁଲଟା କେତେ ଟଙ୍କା ପଡ଼ିବ ହୁଁ ଆଉ ସେ ନାଲିଆ କଲର୍ ଅଛି କି ଧଳା କଲର୍ଟା ହୁଁ ସେ ରେଡ଼୍ କଲର୍ଟା ଟିକେ ଦେଖାଅ ତ ହୁଁ ଆଉ ଗୋଲାପଫୁଲ ଅଛି କି ନେଇଁନା ଆଉ ସେ ଗେଣ୍ଡୁ ଫୁଲ୍ ମଲ୍ଲି ଫୁଲ୍ ମଲ୍ଲି ଫୁଲ୍ ଟିକିଏ ଦେଖାଅ ଆରୁ ସେ ପଦ୍ମଫୁଲ ବି ଦେଖାଅ କି ସବୁପ୍ରକାର ଫୁଲ ଦେଖାଅ ହଁ ଦେଖାଅ ତ ଟିକେ ଆଉ ଫୁଲ ଗୁନ୍ଥା ହେଇଥିବା ମାଳ ଅଛିକେ ହୁଁ କେତେ ପ୍ରକାରର ଫୁଲ୍ ଲାଗିଥିବ ସେନେ ପଦ୍ମଫୁଲ ମାଳ ଅଛି କି ଟିକେ ପଦ୍ମଫୁଲ ମାଳ ଟିକେ କାଢ଼ ତ ହଁ ସେଇଟା ପତର ସହିତ ଗୁଚ୍ଛା ହେଇଛି କି ସେନ୍ତା ଖାଲି ଫୁଲ୍ ହୁଁ ସେ ଫୁଲ ସାଙ୍ଗେ ମାନେ ପତର ବି ଗୁଚ୍ଛା ହେଇଥିନେ ଟିକେ ଭଲ୍ ହେଇଥାନ୍ତା ହୁଁ ମୋତେ ବହୁତ ପ୍ରକାର ଫୁଲ୍ ଦେ ଦେଖାଅ ତ ମୁଁ ଟିକେ ମୁଁ ଦେଖିକରି ମୁହିଁ ହୋଏ ଲକ୍ଷ୍ମୀପୂଜା ଅଛି ଆମ ଘରେ ତ ସବୁ ସଜାଇମି ଆରୁ

ହୁଁ ହୁଁ ଟିକିଏ ମାଲ ସବୁ କାଢ଼ ତ ମୁଁ ଟିକିଏ ଦେଖି ଦିଏ ଫାର୍ଷ୍ଟ

ଆଉ ନେଖ ନେଖ ମୁଁ ମାଳ ହେଉଛି ହଁ କହି ଦେଉଛି ତୁମେ ସନ୍ଧ୍ୟାରେ ମୋତେ ଆସି ଦେଇଯିବ ହଁ ଗେଣ୍ଡୁ ଫୁଲ୍ ମାଳ ଦୁଇଟା ଆରୁ ମଣ୍ଡା ଫୁଲ୍ ମାଳ ଦୁଇଟା ପଦ୍ମ ଫୁଲ୍ ମାଳ ଦୁଇଟା ବାସ୍ ସେତିକି ଆଉ କେତେ କେତେ ଦାମ୍ ନବ ଟିକେ କୁହ ତ ହଁ ନା ଦଶଟଙ୍କା କରିକି ଦବ ଆଉ ହଉ ଦାଦା ଯାଉଛି